ଭବିଷ୍ୟତରେ ଓଡ଼ିଆ ଭାଷାକୁ କେବେ ଅସମ୍ମାନ କରିବେ ନାହିଁ ଆମେ ଆଧୁନିକ ଯୁଗରେ ଜନ୍ମଲାଭ କରିଥିଲେ ମଧ୍ୟ ଆମ ପୂର୍ବପୁରୁଷ ଓଡ଼ିଆ ଭାଷା କହୁଥିଲେ ଆମେ ମଧ୍ୟ ଓଡ଼ିଆ ଭାଷା କହୁଛୁ ଏବଂ ଆମ ପର ପିଢ଼ି ମଧ୍ୟ ଓଡ଼ିଆ ଭାଷା କହିବେ ଓଡ଼ିଆ ଭାଷାକୁ ଯେତେ ବିଦେଶରେ ରହୁଥିଲେ ବି ମଧ୍ୟ ଓଡ଼ିଆ ଲୋକ ମାନେ ଓଡ଼ିଆ ଭାଷାକୁ ବହୁତ ସମ୍ମାନ ଦେଇଥାଆନ୍ତି ଏବଂ ଓଡ଼ିଆକୁ ସେମାନେ କେବେ ବି ଭୁଲି ପାରିବେ ନାହିଁ ଶେଷରେ ଆମେ ସମସ୍ତେ ଓଡ଼ିଆ ଏବଂ ଆମ ଭାଷା ବଢ଼ିଆ